ହ୍ୟାଲୋ ନମସ୍କାର କ'ଣ ହେଉଛି ଆଉ ଏ ହଁ କୁହନ୍ତୁ ହଁ ହଁ ସେଗୁଡ଼ାକ ନ କଲେ ଅସୁବିଧା ହେଉଛି ବନ୍ଧ ବି ଖରାପ୍ କରି ଦେଉଛି ଲୋକେ ଗାଧୁଆପାଧୁଆ କରିବା ସମସ୍ୟା ହେଉଛି ଆଉ ଗାଁ'ରେ ଆଉ କ'ଣ କ'ଣ ଡ୍ରେନ୍ ସୁବିଧା ଅଛି ତ ହଁ କଲ୍ୟାଣ ମଣ୍ଡପ ଯିବା ଦରକାରେ ଭଗବତ ଟୁଙ୍ଗି ବୁଝିଲେ ସେଗୁଡ଼ାକ ସବୁଧା ଅଛି ନା ନାଇଁ ନଥିଲେ କହିବେ ସବୁ ଇଏ କରିକିରି ପଠେଇବା ପଠେଇକି ତାର ହଁ ମନ୍ଦିର ଯାହା ଯାହା ଅଛି ସବୁତକ ତମେ ମଧ୍ୟ ମୋତେ ଦିଅ ମୁଁ ୟା କୁ କରିକି ଯେମିତି ହେବ ତା ବ୍ୟବସ୍ଥା କରିବା ଗଭ୍ମେଣ୍ଟ୍ ଫଣ୍ଡରୁ ଆସିବ ପଇସା ଆସିକିରି କାମ ହେଇପାରିବ ସବୁଠୁ ହଁ ରାସ୍ତା ରାସ୍ତା ହଁ କରିବା ସେଗୁଡ଼ାକ ବି ରାସ୍ତାଗୁଡ଼ା ଠିକ୍ କରିବା ଡ୍ରେନ୍ ଗୁଡ଼ା ବି ଦେଖ ଠିକ୍ ଅଛି କି ନାହିଁ ଆଉ ଗୋଟେ ପାନୀୟ ପାନୀୟ ଜଳ ଯୋଗାଣ କରାହେଇଛିି ପାଣି ପଞ୍ଚାୟତ ତରଫରୁ ସବୁ ଠିକ୍ ଚାଲିଛି କି ନାଇ ସବୁତକ କରି ସବୁତକ ମୋତେ ଦେଖନ୍ତୁ ଲିଖିତ ଆକାରେ ଦିଅନ୍ତୁ ବୁଝିଲେ